ଶିକ୍ଷା କେତେକ ସାଂସ୍କୃତିକ ପ୍ରଭାବ କିପରି ପ୍ରଭାବ କରିଛି ଯେମିତିକି ଆମର ଗଣେଶ ପୂଜା ହେଲା କିମ୍ବା ସରସ୍ଵତୀ ପୂଜା ହେଲା ସେଥିରେ ସ୍କୁଲ୍ ତ ଖୋଲା ରହେ କିନ୍ତୁ ପାଠ ପଢ଼ାଯାଏ ନାହିଁ କାରଣ ଯେମିତି ଗଣେଶ ବସିଲେ ଠାକୁରଙ୍କୁ ପୂଜା କରାହେଲା ସ୍କୁଲ୍ରେ ପିଲାମାନେ ପୁଷ୍ପାଞ୍ଜଳି ଦେଇ ଭୋଗରାଗ ଭୋଗ ଖାଇ ସେମାନଙ୍କ ନିଜ ଘରକୁ ଗଲେ ଆଉ ପାଠପଢ଼ାରେ ସେ ଉତ୍ସବ ବନ୍ଦ ହେଲା ନାହିଁ କିମ୍ବା ପାଠପଢ଼ା ମଧ୍ୟ କିଛି ବନ୍ଦ ହେଲା ନାହିଁ ଆଉ ସରସ୍ଵତୀ ପୂଜାରେ ମଧ୍ୟ ସେମିତି ସରସ୍ଵତୀ ବସନ୍ତି ସ୍କୁଲ୍ରେ କିନ୍ତୁ ସେଦିନ ପାଠ ପଢ଼ାଯାଏ ନାହିଁ ଆଉ ପିଲାମାନେ ମଧ୍ୟ ପୁଷ୍ପାଞ୍ଜଳି ସରସ୍ଵତୀ ହେଉଛନ୍ତି ଆମର ବିଦ୍ୟାର ଦେବୀ ବିଦ୍ୟାର ଦେବୀ ଆଉ ତାଙ୍କର ପୂଜା କରିବା ନିହାତି ଦରକାର ପିଲାମାନେ ମଧ୍ୟ ଜାଣିବା ବା ଜାଣିବା ଦରକାର ସେଥିପାଇଁ ସ୍କୁଲ୍ ଖୋଲା ରହେ କିନ୍ତୁ ପଢ଼ା ପିଲାମାନେ ପିଲାମାନେ ପାଠ ପଢ଼ିପାରନ୍ତି ନାହିଁ କିନ୍ତୁ ଶିକ୍ଷା ଏଥିରେ ଉତ୍ସବରେ କିଛି ପ୍ରଭାବ ପଡ଼େ ନାହିଁ